ହଁ ସାଙ୍ଗ ବସିଛି ଆଉ କ'ଣ କରିବା ଆଉ ତୋ ଏକଜାମ କେମିତି ହେଲା ସରିଲା ତ ଭଲରେ ମୁଁ ବସିଛି ଆଉ କ'ଣ କରିବି ଆଉ ଆଉ ଗୋଟେ ବର ବ୍ରହ୍ମପୁରରେ ଗୋଟେ ଫିଲ୍ମ ଗୋଟେ ପଡ଼ିଛି ଦେଖିବାକୁ ଯିବା କିରେ ହେଲେ କାଲି ବାହାରେ ଯିବା ବସରେ ଯିବା ନା ବାଇକ କାଢ଼ିବା ତୁ ତେଲ ପକେଇବୁ ନା ମୁଁ ପକେଇବି ହେଲେ ମୁଁ ତେଲ ପକେଇଲେ ତୁ ଖାଇବାକୁ ଦେବୁ ବୋଲେ କହ ଯିବା ଓହୋ ହେଲେ ଗୋପାଳପୁର ଆଡ଼େ ହେଲେ ଯିବା ସମୁଦ୍ର କେତେଦିନ ହେଲା ଦେଖିନାହାଁନ୍ତି ନା ବାଇକରେ ହଉରେ ତୁ କିଛି ଟେନସନ ନେଏନା ସବୁ ଟିକେଟ ଫିକେଟ ଖାଇବା ପିଇବା ସବୁ ମୁଁ ଦେବି ତୁ ଖାଲି ଆସିବୁ ନା ନାହିଁ କହୁନରେ ହେଲେ ଗୋ ଗୋପାଳପୁର ଆଡ଼େ ଯିବା ହେଲେ ଭଲ ସିନେମା ଗୋଟେ ପଡ଼ିଛି ଆଉ ଦେଖିବାକୁ ଦେଖିବା ତ ଓହୋ ହେଲେ ହିରୋ ଅକ୍ଷୟ କୁମାର ଅଛି ଅକ୍ଷୟ କୁମାର ଯେତିକି ସବୁ ଫିଲ୍ମ ସବୁ ଭଲ ଭଲ ଆଉ ହେଲେ ତୁ ହେଲେ ତୁ ସକାଳେ ଆଠଟା ବେଳକୁ ଗୋବରା ଛକ ଠିକି ଆଇଥା ମୁଁ ବାଇକ ଧରିକି ଯିବି ଆଉ ହେଲା ଆଉ ଟିକେ ଜଲଦି ଜଲଦି ଟିକେ ଗଲେ ହେଲେ ବୁଲାବୁଲି କରିଥାନ୍ତେ ତା'ପରେ ଆସିଥାନ୍ତେ ଆଉ ଆଉ ଇଭନିଂ ସୋ ଟିକେଟଟା କାଟିଛି ଆଉ ଆଉ ପପକର୍ଣ୍ଣ୍ ଫକନ ହେରେକା ସବୁ ଧରିକି ଯିବା ପକେନ ଧରିକି ଯିବା ନା କୁରକୁରେ ଧରିକି ପଳେଇବା ତେଡ଼େମେଢ଼େ ପପକର୍ଣ୍ଣ୍ ଧରିକି ଗଲେ ବେଶି ରେଡ଼ ହେଇଯିବ ସିଏ କହିବେ ପାଞ୍ଚ ଟଙ୍କିଆ ଦୁଇଟା କୁରକୁରେ ଧରିକି ପାଳିଆ ହେଲା କେତେ ଖାଇବାରେ ଆଉ ସେ ବାହାରକୁ ଥରେ ଆଇଲେ ଗୋପାଳପୁର ଆଡ଼େ ଆଉଥରେ ବୁଲିବାକୁ ଗଲେ ସେଇଟି ଆଉ ଖାଇବାନି କିରେ ଚାଉମିନ ଚିକେନ ପକୋଡ଼ା ସବୁ ଖାଇବା ନା ଆଉ

ହଁ ହଉ ତୁ ହେଲେ ତୁ ଦିଉ ଦୁଇ ତିନୁ ଘଡ଼ିପଡ଼ୁ ବୋଲେ ଇଏ ଆମ ବାଇକ୍ ତ ଆମେ ତୋ'ର ମୋର ପଳେଇବା ଆଉ ତାଙ୍କୁ ମୁଁ କହ ଗୋଟେ ଘାଟି କାଢ଼ିବେ

ହେଲେ ଇନ କଲେ ହ ଆମର ଘରେ ଗୋଟେ ବୁଲେଟ ଅଛି ଯେ ସିଆର ବ ତେଲ ପକେଇବ ହେଲେ ସେ ଗାଡ଼ିଟା ହେଲେ ନହେଲେ କାଢ଼ିଥାଆନ୍ତି